ଓଡ଼ିଶାର ମାଲକାନାଗିରି କୋରାପୁଟ ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ମାନେ ବସବାସ କରନ୍ତି ସେମାନଙ୍କର ପର୍ବପର୍ବାଣି ରୀତିନୀତି ସାଧାରଣ ଲୋକଙ୍କ ଠାରୁ ଭିନ୍ନ ତାଙ୍କର ଜୀବନଶୈଳୀ ମହାନ କଷ୍ଟ ବସ୍ତ୍ର ଖାଦ୍ୟ ପାନୀୟର ସୁବିଧା ନଥାଏ ସେମାନେ କଷ୍ଟରେ ଜୀବନଯାପନ କରିଥା'ନ୍ତି ସେମାନଙ୍କ ପିଲାଛୁଆ ପାଠ ଭଲରେ ପଢ଼ି ପାରନ୍ତି ନାହିଁ ଭଲରେ ମଣିଷ ହୋଇ ମଧ୍ୟ ପାରନ୍ତି ନାହିଁ